ହ୍ୟାଲୋ ସାର୍ ଆପଣ ନିଶା ହୋଟେଲ୍ରୁୁ କହୁଥିଲେ ତ ମୁଁ ମୋର୍ ପୂର୍ବ ଅର୍ଡ଼ର୍କେ ପୁନରାବୃତ୍ତି କରିବାରର୍ ଲାଗ ଚାହୁଁଛେଁ ମୋର୍ ଭାଇର ପୂର୍ବ ଜନମଦିନରେ ଅର୍ଡ଼ର୍ କରିଥିବାର୍ ସବୁ ସାମଗ୍ରୀ ଭାତ୍ ଡାଲ୍ ତରକାରୀ ସାଲାଡ଼୍ ଭଜା ମାଂସ କେକ୍ ଅର୍ଡ଼ର୍ କରିଥିଲେ ସେ ସବୁ ଜିନିଷ୍ ମୋର ପରିବାର ଲୋକେ ଆରୁ ସେ ମୋର ଭାଇର ଜନ୍ମ ଉତ୍ସବରେ ଆସିଥିବା ଲୋକମାନଙ୍କୁ ବହୁତ ଭଲ୍ ଲାଗିଥିଲା ତ ସେମାନେ କହିଥିଲେ ଭଲ୍ ଲାଗୁଛେ ନିଶା ହୋଟେଲ୍ର ଖାଇବାର୍ଟା ବୋଲିକରି ତ ମୁଁ ସେଇ କଥାକି ସୋର୍ କରିକରି ଆପଣଙ୍କ ହୋଟେଲ୍ରୁ ସେ ଖାଦ୍ୟକେ ଅର୍ଡ଼ର୍ କରିବାର୍ ଲାଗ ଚାହୁଁଛେ ସେ ଖାଦ୍ୟ ମାନ ହେଲା ଭାତ୍ ଡାଲ୍ ତରକାରୀ ସଲାଡ଼୍ ଭଜା ମାଂସ ଏବଂ କେକ୍ ଅର୍ଡ଼ର୍ କରିବାରକେ ଚାହୁଁଛେ ତ ଆପଣଙ୍କର ପିଲା ଗୁଟିରେ ହାତ ପଠେଇଦେବେ ତ ମୁଇଁ ସେ ସାମାନର ପଇସା ତାଙ୍କର ହାତ ପଠେଇଦେମି